ହସ୍ତଶିଳ୍ପ ଉତ୍ପାଦନରେ ଲୋକେ ବହୁତ ଉନ୍ନତି କରୁଛନ୍ ବୋଲେ ପିଲାଲୋକେ ସବୁବେଲେ ସୁଖ ସୁବିଧାକେ ଦେଖ୍ବାର୍କେ ସଭିଏଁ ଚାହିଁଲେନ ଚାଷ୍ ବାସ୍ କରିକିରି ସମସ୍ତେ ବିରକ୍ତ ହେଇକିରି ଇହାଦେ ହସ୍ତଶିଳ୍ପକେ ମନ ଦେଉଛନ୍ ବୋଇଲେ ସେ ଭିତରୁ ଶାଢ଼ୀ ବୁଣା କାମଟି ଇହାଦେ ବେଶୀକିରି ଚାଲିଛି ଆରୁ ଇ ହସ୍ତ ଶିଳ୍ପର୍ ଲାଗି ଜାତି ଜାତିର କିଛି ଆବଶ୍ୟକତା ନାଇଁନ ଯେକୌଣସି ଜାତି ହେଲେ ବି ଇହାଦେ କପଡ଼ା ବୁଣା କଲେନ ଆଉ ସେଥିରେ ଦୁଇ ପଇସା ଲାଭବାନ ହେଇକିରି ତାଙ୍କର ଖର୍ଚ୍ଚା ମେକଅପ୍ କରିପାରୁଛନ୍ ଆର୍ ସମସ୍ତେ କ୍ଷେତ କାମ କରବାଲାଗି ଯେନ୍ତା ଦିଶୁତରେ ଇହାଦେ ସମ୍ବଲପୁରୀ ଶାଢ଼ୀ ଆର୍ ବି ବିଭିନ୍ନ ପ୍ରକାର ଭେରାଇଟିର ଶାଢ଼ୀ ବୁଣାବୁଣି କରିକିରି ବେସ୍ ଦୁଇ ପଇସା ସେମାନେ ବାହାର କରିପାରୁଛନ୍ ଏବଂ ପରିବାର ପରିପୋଷଣ ଲାଗି ସକ୍ଷମ ହେଇପାରୁଛନ୍ ଆରୁ ସମସ୍ତେ ତାଙ୍କର ଚେହେରା ସ୍ୱାସ୍ଥ୍ୟ ବି ବଢ଼ିଆ ରହୁଛି ଆରୁ ବେଶୀ ପରିଶ୍ରମ ବି କର୍ବାର ନାଇଁ ପଡ଼୍ବାର୍ ତାହାକୁ କେନ୍ତା ବୋଲେ ଏକ୍ଲା ହେଲା ଟିକେ ହେତା କିନ୍ତୁ ସେମାନେ ସମସ୍ତେ ପରିବାରର ଯାହାଦ୍ୱାରା ଯେନ୍ତା ହେଉଛି କିଏ ସୁତା ବୁଣାଲା ତ କିଏ ସେ ତାଙ୍କର ସେ ଅରଟ ନେଇ ବସଲା ଏନ୍ତା କିିରିିକିରି ଜଣେ ଶାଢ଼ୀ ବୁଣୁଛେ କିଏ ସୂତା ଶଳ୍ଖଉଛେ ଆରୁ ଇ ସବୁ ଧନ୍ଦା କରିକିରି ଏମାନେ ହସ୍ତଶିଳ୍ପରେ ବହୁତ ଉନ୍ନତି କରୁଛନ୍ ଆରୁ ବେସ୍ ଦୁଇ ପଇସା କମେଇ କରି ପରିବାର ପରିପୋଷଣ କରିକିରି ବେସ୍ ସୁଖ ଶାନ୍ତିରେ ରହିପାରୁଛନ୍